ଆମର୍ ବୌଦ୍ଧ ଜିଲ୍ଲାରେ କେତନିକେତେ ସାମାଜିକ ସଂଗଠନମାନେ ଅଛନ୍ ଯେନ୍ମାନେ କି ବିଭିନ୍ନ କ୍ଷେତ୍ରରେ ଆମର ବୌଦ୍ଧର ଉନ୍ନତି କର୍ବାରେ ଲାଗି ପଡ଼ିଛନ୍ ଯେନ୍ମାନେ ପରିବେଶ ସୁରକ୍ଷାକେ ନେଇକିରି ହେଲା କେନ୍ମାନେ ପରିଷ୍କାର ପରିଚ୍ଛନ୍ନ ସ୍ୱଚ୍ଛ ଭାରତ ଅଭିଯାନ ଇଟାକେ ନେଇକିରି ହେଲା କେନ୍ମାନକେ ଛୁଆମାନଙ୍କୁ ଭଲ୍ ପଢ଼ାବାକେ ନେଇକି ହେଲା ବିଭିନ୍ନ ଏନ୍ତା ଯୁବପିଢ଼ୀ ଅଛନ୍ ଯେନ୍ ମାନେକି ଆମର ବୌଦ୍ଧର ଉନ୍ନତି ଲାଗି ଲାଗି ପଡ଼ିଛନ୍ ଆମ ଗାଁ ରେ ଗୁଟେ ଯୁବପିଢ଼ୀ ବାହାରିଥିଲେ ଯେନ୍ ମାନେକି ସେ ଟାଇମରେ ଛୁଆମାନେ ଗଧ ଗଧ ଥିଲେ କିଛି ଜାନୁ ନାଇଥାଏ ପଢ଼ି ସେ ଟାଇମରେ ସେତାକୁ ସେମାନେ ପଢ଼େଇଥିଲେ ଆର୍ ସେ ଛୁଆମାନେ ଏଛେନ୍ କା ପଢ଼ିକିରି ଲାଇଫ ତାଙ୍କର୍ ଜୀବନରେ ସେମାନେ ଚାକରି କଲେନ ଆର୍ ସେମାନେ ସେ ଛୁଆମାନଙ୍କୁ ନେଇକି ଆମର୍ ଗାଁ ପୁରା ସଫା କରୁଥିଲେ ସବୁଆଡ଼େ ଗଛ ରୂଊଥିଲେ ଏନ୍ତା ବି ସମାଜସେବି ସଂଗଠନମାନେ ଅଛନ୍ ଆର୍ ଯେନ୍ ସମାଜସେବି ସଂଗଠନମାନେ ଅଛନ୍ ଯେନ୍ ମାନେ କି ଗଛ ଲଗାସନ୍ ସେମାନେ ପୁରା ଏରିଆରେ ଖୁଜିକିରି ତାର୍ ମାନେ ସେମାନେ ଗଛ ଲଗଉଥିଲେ ଏ ଶିଶୁ ମନ୍ଦିର ମାନେ ଏଛେନ୍ ବନେଇ ଦେଇଛନ୍ ଯେନ୍ ମାନେ ନିଜ ନିଜର ପ୍ରାଇଭେଟ ଶିଶୁ ମନ୍ଦିର ଆମେ ପ୍ରାଇଭେଟ କହୁଛନ୍ ଲେକିନ ସେମାନେ ଦୁନିଆର ଭଲ କର୍ବାର ଲାଗି ବୋଲି ନ ବିଭିନ୍ନ ଇଟା ସ୍କୁଲମାନେ କରିଛନ୍ ଯେନେ କି ଛୁଆମାନେ ପାଠ ପଢ଼ିକିରି ଭଲ ମାର୍କ ରଖିକି ତାଙ୍କର୍ ଭବିଷ୍ୟତକେ ଉଜ୍ଜଳ କର୍ବାରେ ଲାଗିଛନ୍